ହଁ ମୁଁ ଚାହେଁ ମୋର ପୁଅ ଭାଇ କି ଅନ୍ୟ କୌଣସି ବ୍ୟକ୍ତି ହେଉ ନା କାହିଁକି ସମସ୍ତେ କିଛି ହେଲେ ବି ନିଜର ପ୍ରାଥମିକ ଶିକ୍ଷା କରିବା ଉଚିତ୍ ନିଜର ପରିବାର ବା ବନ୍ଧୁ ବର୍ଗ ଶିକ୍ଷିତ ହେଲେ ସେମାନେ ଉପକୃତ ହେବା ସହ ଆମକୁ ମଧ୍ୟ ଅନେକ ସାହାଯ୍ୟ ମିଳିଥାଏ ଉଚ୍ଚ ଶିକ୍ଷିତ ହେବା ଦ୍ଵାରା ଜଣେ ବ୍ୟକ୍ତିକୁ ଭଲ ଚାକିରୀ ସହ ସମାଜରେ ସମ୍ମାନ ମଧ୍ୟ ମିଳିଥାଏ ଶିକ୍ଷାଲାଭ କରିବା ଦ୍ଵାରା ଜଣେ ବ୍ୟକ୍ତିର ଚରିତ୍ରରେ ସୁଧାର ଆସିବା ସହ ତାର ପରୋପକାର ମନୋଭାବ ଜାଗ୍ରତ ହୋଇଥାଏ ଓ ଏକାଧିକ ଶିକ୍ଷିତ ବ୍ୟକ୍ତି ଦ୍ଵାରା ସୁସ୍ଥ ସମାଜ ହୋଇଥାଏ